ଓଡ଼ିଶା ସରକାର ଓଡ଼ିଶାରେ ଅନେକ ବଡ଼ ବଡ଼ ହସ୍ପିଟାଲ୍ ଗୁଡ଼ିକ ପ୍ରତ୍ୟେକ ବ୍ଲକ୍ ପ୍ରତ୍ୟେକ ପଞ୍ଚାୟତ ହଁ ବଡ଼ ବଡ଼ ସହରରେ ଅନେକ ହସ୍ପିଟାଲ୍ ମାନ ଖୋଲିଛନ୍ତି ସେଥିରେ ଯେଉଁ ପରିମାଣରେ ଡକ୍ଟର୍ ରହିବା କଥା କମ୍ପାଉଣ୍ଡର୍ ନର୍ସ ହଁ ଷ୍ଟାଫ୍ ଗୁଡ଼ିକ ସେଭଳିଆ ହସ୍ପିଟାଲ୍ରେ ରଖୁନାହାନ୍ତି ଡକ୍ଟର୍ ଅଭାବ ରହିଛି ନର୍ସର ଅଭାବ ରହିଛି ରୋଗୀ ଚିକିତ୍ସିତ ହେବା ପାଇଁ ଗଲେ ତାହାକୁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ୁଛି ଏବଂ ଜଣେ ପଡ଼ିଗଲା ବେଳେ ତାହାଙ୍କୁ ତୁରନ୍ତ ଚିକିତ୍ସା ପାଇବା ବହୁତ ଅସୁବିଧା ହେଉଛି ଏବଂ ଏଇ ଛୋଟ ଛୋଟ ହସ୍ପିଟାଲ୍ ମାନଙ୍କରେ ଡକ୍ଟର୍ ଏବଂ ନର୍ସର ଅଭାବ ଯୋଗୁଁ ଲୋକମାନେ ଠିକ୍ ସମୟରେ ଚିକିତ୍ସିତ ହୋଇ ପାରୁନାହାନ୍ତି ସେଇ ରୋଗୀମାନଙ୍କୁ ବଡ଼ ବଡ଼ ରୋଗୀମାନଙ୍କୁ ଏହା ସମ୍ ହସ୍ପିଟାଲ୍ ବୋଲି ଅନେକ ହସ୍ପିଟାଲ୍ରେ ସ୍ଥାନାନ୍ତରିତ କରୁଛନ୍ତି ଏବଂ ଓଡ଼ିଶା ସରକାର ଯେଉଁ ସ୍ଳତ ସ୍ତରରେ ଗାଁ ଗଣ୍ଡାରେ ତଲ ସ୍ତରରେ ପଞ୍ଚାୟତ ମାନଙ୍କରେ ଗାଁ ଗାଁରେ ଯେଉଁ ଆଶାକର୍ମୀ ଗୁଡ଼ିକ ରଖିଛନ୍ତି ସେମାନେ ସ୍ୱାସ୍ଥ୍ୟର ସ୍ୱାସ୍ଥ୍ୟ ରୋଗୀମାନଙ୍କର ଭଳମନ୍ଦ ବୁଝାମଣା କରୁଛନ୍ତି ଏଇମାନଙ୍କର ଠିକ୍ ପରିଶ୍ରମିକ ପାଉନଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ତେଣୁକରି ତଳସ୍ଥରର ସ୍ୱାସ୍ଥ୍ୟ ଉପରେ ତଦାରଖ କରୁଥିବା ସ୍ୱାସ୍ଥ୍ୟକର୍ମୀ ଆଶାମାନଙ୍କୁ ଉଚିତ୍ ପାଉଣା ଦେବା ଦରକାର ଏବଂ ସେମାନଙ୍କୁ ତାଲିମ୍ ମୁକ୍ତ କରେଇବା ଦରକାର ହେଲେ ଯାଇ ସ୍ୱାସ୍ଥ୍ୟର ଲୋକଙ୍କ ଉନ୍ନତି ହେବ ଏବଂ ନିରୋଗୀ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମୋର ମନ୍ତବ୍ୟ